ହଁ ମୁଁ ବାରମ୍ବାର ଭ୍ରମଣ ଯାଉଛି ଆମର୍ ପାଖେ ଗୋଟିଏ ପର୍ଯ୍ୟଟନସ୍ଥଳୀ ଅଛି ବା ମନ୍ଦିର ଗୁଟେ ଅଛି ସେ ମନ୍ଦିରଟା ହେଲା ଶିବ ମନ୍ଦିର ବା ଯୋଗେଶ୍ଵର ବା ଶିବ ସମ୍ଭୁ ବୋଲି କୁହନ୍ତି ତ ସେଇଟା ଆମର୍ ଗାଁ ପାଖ ମହେଶ୍ଵର ପିଣ୍ଡା ସେହି ପାଖରେ ଗୁଟେ ନଦୀ ଅଛି ମହାନଦୀ ସେଇ ମହାନଦୀ କୂଳରେ ସେହି ଶିବ ମନ୍ଦିରଟା ସେଠାରେ ଭଗବାନ ଶିବଙ୍କର ପୂଜା କରାଯାଉଛି ଆଉ ତାର୍ ସହିତ ଆମର ମା ରୁଦ୍ରକାଳୀର୍ ପୂଜା ମଧ୍ୟ କରାଯାଉଛି ପ୍ରତିବର୍ଷ ଦଣ୍ଡଯାତ୍ରା ଯେତେବେଲେ ହେସି ସେ ଦଣ୍ଡଯାତ୍ରା ବେଳେ ହଜାର ହଜାର ଲୋକ ବାହାରୁ ଆଉଛନ ଆଉ ମହାପ୍ରଭୁଙ୍କର ଦର୍ଶନ ମଧ୍ୟ କରୁଛନ ଆଉ ରୁଦ୍ରକାଳୀଙ୍କର୍ ଦର୍ଶନ କରୁଛନ ଯାହାର ମନସ୍କାମନା ଯେମତି ପୂରଣ ହେଇଯାଉଛି ମଧ୍ୟ ଆଉ ସେଥିର୍ ଲାଗିନ ଏଇ ଅଞ୍ଚଳଟା ବେଶୀ ପ୍ରସିଦ୍ଧି ଲାଭ କରିଛେ ଆଉ ଲୋକମାନେ ମଧ୍ୟ ତ ଆସୁଚନ୍ ମନସ୍କାମନା ପୂର୍ଣ୍ଣ ହଉଛି ବିଭିନ୍ନ ପ୍ରକାର ପର୍ବ ପର୍ବାଣି ମଧ୍ୟ ସେ ରାତିରେ ଚାଲିଛି ଆଉ ଦେଖ୍ବାକେ ଗଲେ ମହାପ୍ୁଙ୍କର ଅନ୍ନପ୍ରସନ୍ନ ହଜାର ହଜାର ଲୋକ ମଧ୍ୟ ଖାଉଛନ ସେହି ଅନ୍ନପ୍ରସନ୍ନରେ ମନସ୍କାମନା ମଧ୍ୟ ପୂର୍ଣ୍ଣ ହଉଛି ବୋଲି କୁହାଯାଉଛି ଆଉ ସେତକିରେ ତ ମନସ୍କାମନା ପୂର୍ଣ୍ଣ ହଉଛେ ଆଉ ଲୋକମାନେ ମଧ୍ୟ ତାହାକେ ବେଶୀ ମନେ ରଖିଛନ୍ କାହିଁ ଲାଗିକି ସେଟା ଉଭା ମନ୍ଦିର ସେଟା ଉଭା ମନ୍ଦିର ତ ସେଥିଲାଗି ଲୋକମାନେ ତାକୁ ମନେ ରଖିଛନ୍ ସେଠି ମା ରୁଦ୍ରକାଳୀ ଏଠାରେ ଉଭା ହେଇଛନ୍ ଆଉ ଶିବ ଶମ୍ଭୁ ମଧ୍ୟ ଉଭା ହେଇଛନ୍